ଅଧିକ ଗଛ ଲଗାଇବା ପାଇଁ ଆମ ଅଞ୍ଚଳର ଲୋକମାନେ ଏହି ପଦକ୍ଷେପ ନେଇଛନ୍ତି କି ଯେ ଏକ ସ୍ୱଚ୍ଛ ପରିବେଶ ଗଠନ ନିମନ୍ତେ ସବୁଜ ବନାନୀର ଆବଶ୍ୟକତା ଅଛି ପ୍ରାଣୀ ଓ ଉଦ୍ଭିଦ ପରସ୍ପର ବିନା ପ୍ରତି ପରସ୍ପର ପ୍ରତି ନିର୍ଭରଶୀଳ ତେଣୁ ବୃକ୍ଷଲତା ବିନା ପ୍ରାଣୀ ଜଗତ ତିଷ୍ଠିପାରିବ ତିଷ୍ଠି ପାରିବା ଅସମ୍ଭବ ତେଣୁ ବୃକ୍ଷଲତା ବୃକ୍ଷଲତା ଯତ୍ନ ନେବା ଆବଶ୍ୟକ ତେଣୁ ଆମ ଅଞ୍ଚଳର ଲୋକମାନେ ଅଧିକ ଅଧିକ ଗଛ ଲଗାଇବା ପାଇଁ ଗୋଟିଏ ବଡ଼ ଖୋଲା ପଡ଼ିଆ କିମ୍ବା ରାସ୍ତାର ଦୁଇ କୋଣ ସାଇଡ଼ରେ ଯାନବାହାନ ଯିବା ଯାନବାହାନ ଯିବାପାଇଁ ପର୍ଯ୍ୟାପ୍ତ ଜାଗା ଛାଡ଼ି ରୋଡ଼ ଲୋକ ଯିବା ପାଇଁ ଛାଇ ପାଇଁ ଲଗେଇବେ ଏବଂ ଗଛମାନଙ୍କ ଚାରା ଲଗାଇ ସାରିବା ପରେ ଚାରାର କିପରି ଯତ୍ନ ନେବା କିପରି ସାର ଦେବା କିପରି ପାଣି ଦେବା ଟାଇମରେ ସବୁ ଦେଖି ତାର ଯତ୍ନ ନେବା ଏବଂ ତା ବୃକ୍ଷ ଦେହରେ ଲାଗିଥିବା କୀଟପତଙ୍ଗ ତାକୁ ସଫା କରିବା ବୃକ୍ଷର ଚାରି ପାର୍ଶ୍ୱକୁ ସଫା ଆଉ ସ୍ୱଚ୍ଛ ରଖିବା କିପରି ବୃକ୍ଷର ଯତ୍ନ ନେବା ଏହି ସବୁ କାର୍ଯ୍ୟ କରିବା ଆବଶ୍ୟକ